ଆଜ୍ଞା ମୁଁ ପଦ୍ମିନୀ ସାହୁ କହୁଥିଲି ଆଜ୍ଞା କେନ୍ଦ୍ରାପଡ଼ା ଜିଲ୍ଲାରୁ ପଟ୍ଟାମୁଣ୍ଡେଇ ବ୍ଲକରୁ ଗଙ୍ଗାରମ୍ପୁର ପଞ୍ଚାୟତରୁ ମୁଁ ଆଜ୍ଞା ଗୋଟେ ବୋଲେରୋ ବୁକିଂ କରିଥିଲି ସେଇ ଖୋର୍ଦ୍ଧା ଯିବା ପାଇଁ ସେଇ ଗାଡ଼ିଟାକେ ଆଗେ କେତେବେଳେ ଆସି ପହଞ୍ଚିବ ହଁ ଆମେ ଯିବୁ ଚାରି ଚାରିଜଣ ଆମେ ଯିବୁ ଫେରିବୁ ତିନି ଚାରି ଘଣ୍ଟା ସେଠି ରହିକି ତା'ପରେ ଆମେ ରିଟର୍ନ କରିବୁ ଚାରି ପାଞ୍ଚ ଜଣ ଆମେ ଯାଇଥାନ୍ତୁ ପୁଣି ଫେରିଥାନ୍ତୁ ସେଇ ସମୟ ଭିତରେ ଚାରି ଚାରି ପାଞ୍ଚ ଘଣ୍ଟା ସେଠି ରହିକି ଆମ କାମ ସାରିଲା ପରେ ଆମେ ପୁଣି ଥରେ ସେଇ ଗାଡ଼ିରେ ଆମେ ଫେରିବୁ ଆମ ଘରକୁ ସେ ଗାଡ଼ିଟା କେତେବେଳେ ଆଠଟା ବେଳେ ଆସିବ ବୋଲି କହୁଥିଲା ଆଠଟା ଭିତରେ ଆମ ଘର ପାଖରେ ଆସି ପହଞ୍ଚିବେ ଆମେ ଆଠଟା ବେଳକୁ ବାହାରି ଯାଇଥିବୁ ଯିବା ପାଇଁ ଆଠଟାରେ ହିଁ ଆସି ପହଞ୍ଚିବେ ଆଠଟା ଭିତରେ ଆମେ ବାହାରି ଯିବୁ ସନ୍ଧ୍ୟା ସମୟ ଛଅଟାରେ ଆମେ ଫେରି ଆସିବୁ